ଆମ ଅଞ୍ଚଳରେ ତ କୃଷକଙ୍କ ଆତ୍ମହତ୍ୟାକୁ ଏଡ଼େଇବା ପାଇଁ କୌଣସି ହେଲ୍ପଲାଇନ୍ ନାହାନ୍ତି ବାକି ହେଲ୍ପଲାଇନ୍ ଥିବା ବହୁତ ଜରୁରୀ କାହିଁକିନା ଗୋଟେ କୃଷକ ସେ ଜମିରେ ବହୁତ ପରିଶ୍ରମ କରିଥାନ୍ତି ତାଙ୍କ ପରିବାର ଚଲେଇବା ପାଇଁ ବହୁତ କଷ୍ଟ କରିଥାନ୍ତି କିନ୍ତୁ ଯଦି ସେଇ ଫସଲ ଯଦି ନଷ୍ଟ ହୋଇଯିବ ସବୁ ତାହେଲେ ସେ କୃଷକ ଉପରେ କ'ଣ ବିତିପାରେ ତା'ର ଜୀବଣ ନଷ୍ଟ ହୋଇଯିବ ଯେଉଁଦ୍ୱାରା କି କୃଷକଟି ସବୁ ଚିନ୍ତା କରିକି ମାନସିକ ସନ୍ତୁଳନ ଘଟିଥାଏ ଯୋଉଦ୍ୱାରା କିି ସେ ନିଜକୁ ହତ୍ୟା କରିବାକୁ ବି ଚାହାନ୍ତି ସେଇଥିପାଇଁ କୃଷକଙ୍କ ପାଇଁ ଗୋଟିେ ହେଲ୍ପଲାଇନ୍ ଥିବା ଦରକାର କାହିଁକି ନା କୃଷକଙ୍କର ପରିବାର ପାଇଁ ତା କେତେ ବଡ଼ କଷ୍ଟକର ସେଥିପାଇଁ ଗୋଟେ ହେଲ୍ପଲାଇନ୍ ଥିବା ଜରୁରୀ